ନିର୍ବାଚନ ସମୟରେ ପାର୍ଟି ଭିତରେ ଯେଉଁ ପ୍ରଚାର ଚାଲେ ବା ଗାଡ଼ିରେ ପ୍ରଚାର ହୁଏ ସାଉଣ୍ଡ ଆସିବା ଦ୍ଵାରା ଆମ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି ବା ଯାହାର ପରୀକ୍ଷା ଥିବ ସେ ପାଠ ପଢ଼ି ପାରୁନାହାନ୍ତି ଯିଏ ପେସେଣ୍ଟ୍ ଥିବ ରୋଗୀ ସିଏ ବି ମଧ୍ୟ ତାର ବି ଦେହ ଉପରେ କିଛି ପ୍ରେସର୍ ପଡ଼ିବ ବା ଲୋକମାନଙ୍କ ଉପରେ ଦୁଇ ଦଳ ମଧ୍ୟରେ ବି ଗଣ୍ଡଗୋଳ ହେଲେ ଲୋକମାନଙ୍କ ଉପରେ ବି କିଛି ପ୍ରେସର୍ ପଡ଼ୁଛି ଲୋକମାନେ ଉପରେ କିଛି ଆଟାକ୍ ବି କରୁଛନ୍ତି ଦୁଇ ଦଳ ମଧ୍ୟରୁ ଆଉ ଘରେ ନଥିବା ଲୋକ ଘରେ ରହୁନଥିଲେ ଲୋକ ପ୍ରଚାର ବେଳେ ଆସି ଲୋକମାନେ ତାଙ୍କ ଘରୁ ଲୁଟ୍ କରୁଛନ୍ତି ଆଉ ମାର୍ପିଟ୍ ମଧ୍ୟ କରୁଛନ୍ତି ଭଙ୍ଗା ରୁଜା କରୁଛନ୍ତି ଇତ୍ୟାଦି ଇତ୍ୟାଦି